ଆମର ଭାରତର ସରକାରୀ ଭାଷାଗୁଡ଼ିକ ହେଲା ଆମର ପ୍ରଥମ ହେଉଛି ଆମର ରାଷ୍ଟ୍ରଭାଷା ହେଉଛି ହିନ୍ଦୀ ଓଡ଼ିଆ ତେଲୁଗୁ ବଙ୍ଗାଳୀ ପଞ୍ଜାବୀ ଉର୍ଦ୍ଦୁ ଇତ୍ୟାଦି ଇତ୍ୟାଦି ଏ ଦେଶର କଥିତ ଭାଷା ସବୁ ଆମେ ଯେଉଁ କଥା ହେଉ ତାକୁ ଆମେ କଥିତ ଭାଷା ବୋଲି କହୁ ଆମେ ଯେଉଁ ଭାଷାରେ କଥାବାର୍ତ୍ତା କରୁ ଲୋକଙ୍କ ସହିତ ସେଇ ଭାଷା ହେଉଛି ଆମର କଥିତ ଭାଷା ଦେଶର ଭାଷାଗତ ହେଉଛି ବିିବିଧତା ବିଭିନ୍ନ ପ୍ରକାର ଭାଷାକୁ ନେଇକି ଆମେ କହିପାରୁ ଏବଂ ଆମର ଭାଷା ଭିତରେ ଅନ୍ୟାନ୍ୟ ଅଛି ଆମେ ହେଉଛୁ ଓଡ଼ିଆ ଆମର ମୁଖ୍ୟ ଭାଷା ହେଉଛି ମାତୃଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଆରେ କଥାବାର୍ତ୍ତା କରୁ ଓଡ଼ିଆ ପଢ଼ୁ ଓଡ଼ିଆରେ ଆମେ ସବୁକିଛି କରୁ ଏବଂ ଅନ୍ୟ ଦେଶକୁ ଅନ୍ୟ ଜାଗାକୁ ଯଦି ଆମେ ଯାଉ ତାଙ୍କର ଭାଷାକୁ ଆମେ ବୁଝି ତାଙ୍କ ସହିତ ଆମେ କଥାବାର୍ତ୍ତା କରୁ ତେଲୁଗୁ ଦେଶରେ ଗଲେ ତେଲୁଗୁରେ ମଧ୍ୟ ଆମେ ବୁଝିଥାଉ କିନ୍ତୁ କହିପାରୁନୁ କାହିଁକି ନା ଆମର ପ୍ରକୃତ ଭାଷା ହେଉଛି ମାତୃଭାଷା ଓଡ଼ିଆ ଆମେ ଓଡ଼ିଆ ଦ୍ୱାରା ଆଗୁରୁ ପରିଚାଳିତ କାହିଁକିନା ଆମେ ଓଡ଼ିଆ ପାଠ ପଢ଼ିଛୁ ଓଡ଼ିଆରେ କଥା ହେଉଛୁ ଆମର ବାପା ମାଆ ଓଡ଼ିଆ ଆମ ଦେଶ ଓଡ଼ିଆ ଆମର ମାତୃଭାଷା ହିଁ ଓଡ଼ିଆ ସେଥିପାଇଁ ଆମେ ଓଡ଼ିଆରେ କଥା ହେଉ ଏବଂ ଓଡ଼ିଆରେ ପାଠ ପଢ଼ୁ ଇତ୍ୟାଦି ଇତ୍ୟାଦି